ହ୍ୟାଲୋ ହଁ ହ୍ୟାଲୋ ହଁ ମ୍ୟାଡ଼ମ୍ ଆମେ ଟିକିଏ ପାରାଦ୍ୱୀପ ପଳେଇ ଆସିଛୁ ବା ପାରାଦ୍ୱୀପରେ ଓହୋ ଆଉ ଆପଣ ଟିକେ ଆଗରୁ କହିଥିଲେ ହେଇଯାନ୍ତା ମିଶିକି ପଳେଇ ଆସିଥାନ୍ତେ ଆମେ ସପରିବାରେ ପଳେଇ ଆସିଛୁ ଯେ ଓଃ ହୋ ହୋ ଆଉ ଆଗରୁ ଜାଣିଥିଲେ ଦୁଇଜଣ ଦୁଇଜଣ ଯାକ ପରିବାର ଆରାମସେ ଆସିଥାନ୍ତେ ଛୁଆମାନେ ମିଶିମାସିକି ଖେଳାବୁଲା କରିଥାନ୍ତେ କେତେ ବଢ଼ିଆ ଲାଗିଥାନ୍ତା ଏଠି ହଁ ହଁ ହଁ

ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ନାହିଁ ନାଇଁ ଆମେ କାଲିଠୁ ଆସିଲୁଣି ଆଜି ଯେଉଁ ଆମର ବୋଇତ ବନ୍ଦାଣ ଥିଲା ହଁ ବୋଇତ ବନ୍ଦାଣରେ ଆସିଲୁ ଏଇ ନବୀନ ପଟ୍ଟନାୟକ ଆସିଥିଲେ ସେଠି ଟିକେ ବୁଲାବୁଲି ହେଲା ତାକୁ ଦେଖିଲୁ ତାଙ୍କ ଯେଉଁ ସ୍ପିଚ୍ ଶୁଣିଲୁ ଛୁଆମାନେ ବହୁତ ଖୁସି ତାପରେ ଆସିଲୁ ବି ଏଠିକି ବି ଯାହାଜ ପାଖକୁ ଯାଇଥିଲୁ ଆଉ ସେଇଟା ଜାହାଜରେ ବି ଜାହାଜରେ ବି ଯାଇକି ମାନେ ବୁଲିକି ତା' ଭିତରେ ବି ବସିକି ଆସିଲୁ ଯାଇକିନା ଦେଖିକି ଆସିଲୁ ବୁଲିକିନା ମହାକାଳୀ ଜାହାଜଟା ତା' ଭିତରେ ଯାଇଥିଲେ ସମସ୍ତେ ଛୁଆମାନେ ବି ଯାଇଥିଲେ ଦେଖିକି ଦେଖିକି ଆସିଲେ ବହୁତ ଭିଡ଼ ବହୁତ ଭିଡ଼ ସେ ନବୀନ ପଟ୍ଟନାୟକ ଆସିବା ଯୋଗୁଁ ତ ବହୁତ ଭିଡ଼ ହେଉଛି ତଥାପି ବହୁତ ଭଲ ଲାଗିଲା ବହୁତ ଖୁସି ଲାଗିଲା ହଁ ସେଥିପାଇଁ ତ ସେ ଛୁଆଙ୍କର ତ ସବୁ ସେଥିପାଇଁ ହଁ ହଁ ପରା ଛୁଆ ତ ସେଇଥିପାଇଁ ବେଶୀ ପାରାଦ୍ୱୀପ ତାଙ୍କର ବେଶୀ ଫେବରାଇଟ୍ ଆଉ ନାଇଁ ସମୁଦ୍ର ଅଛି ସେଠିକି ଯିବା ସେଠି ବୁଲିବା ଆଉ ଆସି ହଉନଥିଲା ଯାହା ହଉ ପଳେଇ ଆସିଲୁ ଭଲ ଲାଗିଲା ତାପରେ ଆସିଥିରେ ମିଶିକି ହଁ ଆସିଥାନ୍ତେ ଭଲ ହେଇଥାନ୍ତା ନାଇଁ ନାଇଁ ସିଏ ଲେଖିବା ମାନେ ନିଜେ ବୁଲିକି ଗଲେ ଲେଖିବାଟା ତାଙ୍କୁ ସହଜ ହବ ହଁ ଆଉ ସିଏ ମନରୁ ଭାବିକି ଲେଖିବା ଆଉ ନିଜେ ଦେଖିକି ଆଖିରେ ଦେଖିକି ଲେଖିବା ଯାହାହେଲେ ଛାଡ଼ିଯିବନି ହଁ ହଁ ସେମିତି ନାଇଁ ନାଇଁ ଏଇ ସନ୍ଧ୍ୟାରେ ତ ଏଠି ବୁଲାବୁଲି ଟିକିଏ ହେଉଛି ଆଉ ଯିବୁ ରୁମକୁ ଗଲେ ଖିଆପିଆ ହବ ଏଇଠି ତ ଛୁଆଙ୍କର ସିଏ ବାର ମଜା ଇଏ ସିଏ ଚାଲିଛି ମୋମୋ ଏଇଥିରେ ତ ଖାଇ ଦେଇଯିବେ ସରିଲା ପୁଣି ଆଉ ଛୁଆଙ୍କର ତ ମୋମୋ ଚାଉମିନ୍ ଏବେ ନେଇଛି ମାର୍କେଟ୍ ନେଇଛି ଆଉ କ'ଣ କରିବା ଆଜ୍ଞା ଘରକୁ ଯିବା ହଉ ହଉ ହଉ ହଉ ଯିବା ଆଉ ଆଜ୍ଞା ଆଜ୍ଞା